ଆମ ଘରକୁ ଅତିଥି ଆସିଲେ ଆମେ ପ୍ରଥମେ ତାକୁ ପାଣି ଦେଉ ଗୋଡ଼ ଧୋଇବାକୁ ତାପରେ ତାଙ୍କ ପାଇଁ କି ଚାହା ଜଳଖିଆ ସବୁ ଖାଇବାକୁ ଦେଉ ଖାଇବା ଖାଇସାରିଲା ପରେ ତାଙ୍କୁ ବିଶ୍ରାମ କରିବାକୁ ବସିବାକୁ କହୁ ବିଶ୍ରାମ କରିବାକୁ ତା'ପରେ ମୁଁ ରୋଷେଇ କରିବାକୁ ଭଲ ଡାଲମା କରେ କାହିଁକି ସେ ଯେଉଁ ଜାଇ ହେଉ ଡାଲି ହେଉ ପଛକେ ପନିପରିବା ପକେଇ ଡାଲମା କରେ ଆଉ ଯିଏ ମୋର ଡାଲମାକୁ ସମସ୍ତେ ପସନ୍ଦ କରନ୍ତି ଯିଏ କୁଣିଆ ମୈତ୍ର ଆସିଲେ କ'ଣ ଯେ ନାଇଁ ତୁ ଡାଲମା କରେ ଝିଅ ହେଉ ବୋହୂ ହେଉ ଜ୍ୱାଇଁ ହେଉ ସମସ୍ତେ କୁହନ୍ତି ନାଇଁ ତୁମେ ଡାଲମାଟା କର ଡାଲମାଟା ଭଲ ଲାଗୁଛି